ହଁ କୁହ କଣ କରିବା ମ୍ୟାଡାମ ଆଉ ବସ ତ ଆଉ ଠିକ ଟାଇମରେ ନ ପହଞ୍ଚିଲେ ତ ଅସୁବିଧା ହେବ ନା ହଁ ଆଉ ଯେଉଁ ଚକ୍କରରେ ଏବେ ଯେଉଁଠି ହେଲେ ଯେଉଁ ଟାଇମରେ ନ ପହଞ୍ଚିଲେ ସେ'ଠେ ଲୋକ ଲୋକାଲ ଲୋକ ଗାଳି କରିବେ ନା ବାଡ଼େଇବେ ନା ସେଥିପାଇଁ ବର୍ଷା ହେଉଛି ପବନ ହେଉଛି ଠିକ ଟାଇମରେ ଆମେ ଚଲେଇବୁ କାହିଁକିନା ସେତେ ସ୍ପୀଡ଼ରେ ଆଉ ମ୍ୟାଡାମ ହର୍ନ ନ ବଜାଇଲେ ହେବ କି ରାସ୍ତାରେ ଗାଈଗୋରୁ କେତେ ଥିବେ ଆଉ ହର୍ନ ନ ବଜାଇଲେ ହେବ କି ହର୍ନ ତ ନିଶ୍ଚୟ ବାଜିବନା ଆଉ ବାଜିବା କଥା ନା ଆଜ୍ଞା ଯଦି ଗାଡ଼ିଟା ସ୍ପୀଡ଼ ଅଛି ବୋଇଲେ ହର୍ନ ନ ବାଜିଲେ ହେବ କିଏ ଯଦି ରାସ୍ତାକୁ ପଳାଇ ଆସିବେ ନାହିଁ ମ୍ୟାଡାମ ଏମିତି କଲେ ହେବ କି ଆଉ ଗାଡ଼ି ସ୍ପୀଡ଼ ଅଛି ବୋଇଲେ ହର୍ନ ବି ବାଜିବ ଆଉ ଠିକ ଟାଇମରେ ଗାଡ଼ି ଯେଉଁଠୁ ଛଡ଼ା ହେଇଥିଲା ସେ ଦଶ ମିନିଟ ହେଉ କି ପନ୍ଦର ମିନିଟ ହେଉ ସେ ଟାଇମରେ ପହଞ୍ଚିବାର ନିଶ୍ଚୟ ପହଞ୍ଚିବ ନାହିଁ ମ୍ୟାଡାମ ଲୋକଙ୍କୁ ଚଢ଼େଇକି ଯିବୁ ନା କଣ ଆଉ ହର୍ନ ତ ଦିଆହେଉଛି ନା ଆମେ ଠିକ ଟାଇମରେ ଆମ ହିସାବରେ ଆମେ ଗାଡ଼ି ଚଲେଇବୁ ନା ଆମ ହିସାବରେ ଆମେ ଚଲେଇବୁ ନା ହର୍ନ ଦେଇକି ରାସ୍ତାରେ କେହି ନଥିବ ହର୍ନ ଦେଇକି ତ ଯିବୁ ଠିକ ଟାଇମରେ ଗାଡ଼ିଟା ଆମେ ପହଞ୍ଚେଇବୁ ସେଇଟା ହେଉଛି ଆମର କର୍ତ୍ତବ୍ୟ ନା ହଁ ମ୍ୟାଡାମ ନିୟମ କାନୁନ ତ ମାନୁଛୁ ସେଥିପାଇଁ ତ ହର୍ନ ବି ବଜାଉଛୁ ଆମ ହିସାବରେ ଆମେ ଆମ ହିସାବରେ ଆମେ ବି ଗାଡ଼ି ଚଲାଉଛୁ ହଁ ମ୍ୟାଡାମ ଠିକ ଟାଇମରେ ଗାଡ଼ି ନ ପହଞ୍ଚିଲେ ଆମକୁ ସେପଟେ ଓଲଟା ଗାଳି କରିବେ ନାହିଁ କି ହଁ ମ୍ୟାଡାମ ଆମେ ଗାଁ ଗହଳି ନାଇଁ ମ୍ୟାଡାମ ଗାଡ଼ି ଠିକ ଟାଇମରେ ନ ପହଞ୍ଚିଲେ ଅସୁବିଧା ହେବ ସେଇଥିପାଇଁ ଟିକିଏ ଲେଟ ହୋଇଗଲା ତ ଜଲ୍ଦି ଟିକେ ଗଲୁ ଆଉ ହଁ ମ୍ୟାଡାମ ଠିକ ଟାଇମରେ ମ୍ୟାଡାମ ନ ପହଞ୍ଚିଲେ ସେଇଟା ଏକା ପାଇଁ ଗାଡ଼ି ସ୍ପୀଡ଼ ଥିଲା

କିଛି ନାହିଁ ମ୍ୟାଡାମ ଆମେ ଆମ ହିସାବରେ ହିଁ ଗାଡ଼ି ଚଲାଉଛୁ ରାସ୍ତା ଦେଖିକି ଗାଡ଼ିକୁ ଦେଖିକି ହର୍ନ ଦେଇକି ଆମ ଲିମିଟରେ ଆମେ ଯେତେ ସ୍ପୀଡ଼ ଯିବୁ ସେଇ ଲିମିଟରେ ଆମେ ଗାଡ଼ି ଚଲାଇବୁ ନହେଲେ ଉପରୁ ହଁ ମ୍ୟାଡାମ ଗାଡି ସ୍ପୀଡ଼ ଥିଲା ଗାଡ଼ି ସ୍ପୀଡ଼ ଗାଡ଼ି ସ୍ପୀଡ଼ ଥିଲା ହଁ ମ୍ୟାଡାମ ଗାଡ଼ି ସ୍ପୀଡ଼ ଥିଲା ଆଉ ବର୍ଷା ବି ହେଉଥିଲା ଆଉ ଜଣା ପଡ଼ିଲାନି କଣ କହିଲେ ଜାଣିଛି ମ୍ୟାଡାମ କଣ କରିବା ଟାଇମ କମ ଥିଲା ତ ସେ'ଥିପାଇଁ ଏକା ସେଇ କଥା ନାହିଁ ମ୍ୟାଡାମ ନା ନା ସେମିତି ନୁହେଁ ଗାଡ଼ି ଫାଙ୍କା ଫାଙ୍କା ଦେଖିକିଆ ସେମିତି ଯିବାକୁ ହେଉଛି ନା ନା ମ୍ୟାଡାମ ଟାଇମ ହିସାବରେ ଟାଇମ ଗାଡ଼ି ସଦାବେଳେ ସେମତି ହିଁ ଯାଉଛି ଠିକ ଟାଇମରେ ହିଁ ପହଞ୍ଚିବ ପ୍ୟାସେଞ୍ଜର ତ ମ୍ୟାଡାମ ଚଢ଼ୁଛନ୍ତି ନା ତାଙ୍କର ବି ତ କାମ ଅଛି ନା ସେମାନେ ଠିକ ଟାଇମରେ ପହଞ୍ଚିବେ ସେଥିପାଇଁ ସେ ଅଧିକ ଚଢ଼ୁଛନ୍ତି ହଁ ମ୍ୟାଡାମ ଆଉ ଯେତେବେଳେ ବି ପ୍ୟାସେଞ୍ଜର ଯଦି ଚଢ଼ିବେ ତ ଆମେ କଣ ମନା କରିବୁ କି ହଁ ହେଉ